ମାଛ ଧରିବା ଆମର ଗାଁ ଗହଳିଆ ନଦୀ ବନ୍ଧ ଗଡ଼ିଆରେ କାଠ ଡଙ୍ଗାରେ ଆହୁଲା ମାରି ବା ଲମ୍ବା ବାଉଁଶ ଦ୍ୱାରା ତା'କୁ କାତ କରି ଧରାଯାଏ ଆଉ ଯେଉଁମାନେ ଚିଲିକା ସମୁଦ୍ରରେ ମାଛ ଧରନ୍ତି ତାଙ୍କୁ ଆଜିକାଲି ଇଲେକ୍ଟ୍ରୋନିକ୍ ଡଙ୍ଗା ସାହାଯ୍ୟରେ

ଇଲୋକ୍ଟ୍ରୋନିକ୍ ଆଉ ଡଙ୍ଗା ସାହାଯ୍ୟରେ ସେମାନେ ମାଛ ଧରିଥାନ୍ତି